ହଁ ଆମ ରୋଷେଇ ଘରେ ବିଭିନ୍ନ ପ୍ରକାରର ଇଲେକ୍ଟ୍ରିକ୍ ଜିନିଷ ଅଛି ଯେଉଁଗୁଡ଼ାକି ମୋତେ ବହୁତ ରୋଷେଇ କାମରେ ମୋତେ ମୋତେ ବହୁତ ସାହାଯ୍ୟ କରୁଛି ଆମର ମଧ୍ୟ ସମୟ ବଞ୍ଚାଉଛି ଆଉ ସେଗୁଡ଼ିକ ଯେମିତି ହେଲା ମିକ୍ସଚର୍ ଗ୍ରାଇଣ୍ଡର୍ ମିକ୍ସଚର୍ ଗ୍ରାଇଣ୍ଡର୍ ହେବା ଦିନଠାରୁ ମୁଁ ଆଣିବା ଦିନଠାରୁ ମୋତେ ଆଉ ଶିଳରେ ପ୍ରେସର୍ରେ ମୋତେ କୌଣସି ଜିନିଷ କାମ କରିବାକୁ ପଡ଼ୁନି କାହିଁକିନା ସେଥିରେ ମୋତେ ବହୁତ ପରିଶ୍ରମ ହେଉଥିଲା ଏଥିରେ ମୋତେ ସାଙ୍ଗେ ସାଙ୍ଗେ ଇଲେକ୍ଟ୍ରିକ୍ରେ ସାଙ୍ଗେ ସାଙ୍ଗେ ଦେଇଦେଲେ ସାଙ୍ଗେ ସାଙ୍ଗେ ସୁଇଜ୍ ଟିପିଦେଲେ ସବୁ ଜିନିଷ କାମ ସାଙ୍ଗେ ସାଙ୍ଗେ ହେଇଯାଉଛି ମସଲା ବାଟିବା ପିଠୋଉ ଗୋଳେଇବା ସବୁ ଜିନିଷ ସାଙ୍ଗେ ସାଙ୍ଗେ ହେଇଯାଉଛି ତା ସହିତ ଗ୍ୟାସ୍ ଯେମିତିକି ଆମର ଚୁଲି ଯେଉଁ ବ୍ୟବହାର ହେଉଥିଲା ବର୍ତ୍ତମାନ ଏଇକ୍ଷଣି ଇଣ୍ଡକ୍ସନ ଗ୍ୟାସ୍ ଦ୍ୱାରା ଇଣ୍ଡକ୍ସନ ହେବାଦ୍ୱାରା ଇଣ୍ଡକ୍ସନରେ ସବୁ ଜିନିଷ ସାଙ୍ଗେ ସାଙ୍ଗେ ଫଟାଫଟ୍ ମାନେ ଦୁଇ ମିନିଟ୍ରେ ସବୁ ପାଣି ଗରମ ଚାହା ଯାହା ତରକାରୀ ସବୁ ସାଙ୍ଗେ ସାଙ୍ଗେ ମାନେ ହେଇଯାଉଛି ଇଣ୍ଡକ୍ସନରେ ଗ୍ୟାସ୍ରେ ହେଉ କି ଏଥିରେ ହେଉ ସମୟ ଲାଗୁଥିଲା ତା ସହିତ ଓଭନ୍ ଓଭନ୍ରେ ବିଭିନ୍ନ ପ୍ରକାର କେକ୍ ପିଠା ଏଇସବୁ ଆରାମସେ ମଧ୍ୟ ହେଇପାରୁଛି ଆଉ ଏଇ ପ୍ରକାର ସବୁ ସହଯୋଗ ମିଳୁଛି ତା ସହିତ କଫି ଗୋଳାଇବା ପାଇଁ ଗୋଟେ ଆସୁଛି ମେସିନ୍ ସେଥିରେ ବ୍ୟାଟେରୀ ଦୁଇଟା ପକାଇଦେଲେ ସେ ତାର ଅଟୋମେଟିକ୍ କଫି ସେ କଫିସେକ୍ ହେଇଯିବ ଯେଉଁ କଫି ପିଇବା ଆମ ଗୋଳାଇବାକୁ ଆମକୁ ଅସୁବିଧା ହେବନି ଏମିତି ବିଭିନ୍ନ ପ୍ରକାର ଇଲେକ୍ଟ୍ରିକ୍ ସାମଗ୍ରୀ ଅଛି ପାଣି ଗରମ କରିବା ପାଇଁ ମଧ୍ୟ ପାଣି ଗରମ ମେସିନ୍ ଅଛି ଆଉ ଏସବୁକୁ ଆମକୁ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ସହାୟତା ଆମକୁ କରୁଛି କାରଣ ସେତେବେଳେ ଲୋକମାନେ ପୁରୁଣା କାଳରେ ଏମିତି ଜିନିଷ ନଥିଲା ଯେଉଁଟାକି ଆମକୁ ବହୁତ ସମୟ ଲାଗୁଥିଲା ଆଉ ଆମ ସେ ସମୟଟା ସେ ବାଟେ ଅତିବାହିତ ହେଉଥିଲା କିନ୍ତୁ ଏବେ ମୋତେ ସମୟ ବିଭିନ୍ନ ପ୍ରକାର ମିଳିପାରୁଛି ମୁଁ ଟିକିଏ ଖୁସିରେ ରୋଷେଇବାସ ସବୁ ଜିନିଷ କରିପାରୁଛି